ଗୋଟେ ନାଗରିକର ପ୍ରଥମ ଇଏ ହେଲା ଆମ ଦେଶରେ ବହୁ ବହୁତ ପ୍ରକାରର ଅପରାଧ ହେଉଛି ଏମିତି ନିଶା ଦ୍ଵାରା ହେଉଛି ଏମିତି ବହୁତ କିଛି ବଳତ୍କାର ଅଭଦ୍ରାମୀ ଏମିତି ଚୋରି ଡ଼କାୟତି ବହୁତ ପ୍ରକାରର ଅନୀତି ଅନ୍ୟାୟ ହଉଛି ଏହାକୁ ରୋକିବା ପାଇଁ ହେଲେ କାରଣ ଆଜିକାଲିର ଦୁନିଆରେ ପ୍ରଥମତଃ ଯୁବପିଢ଼ିକୁ ବଦଳାଇବା ଦ୍ୱାରା ଆମ ଦେଶ ବହୁତ ଆଗକୁ ଉନ୍ନତି କରିବ କାରଣ ଯୁବପିଢ଼ି ହେଉଛନ୍ତି ଦେଶର ଭବିଷ୍ୟତ ତେଣୁ ଆମ ଯୁବପିଢ଼ି ଯେତେ ଉନ୍ନତମାନ ଆଡ଼କୁ ଗତି କରିବ ସେଟା ଆମ ଭବିଷ୍ୟତ ପାଇଁ ଉଜ୍ଜଵଳମୟ ହେବ ତେଣୁ ପ୍ରଥମେ ଯୁବପିଢ଼ି ଏବେ ନଷ୍ଟ ହେଉଛନ୍ତି ପାଠଶାଠ ପଢ଼ିବା ବଦଳରେ ପିଲାମାନେ ଇଚ୍ଛା ନିଶାଦ୍ରବ୍ୟ ଗ୍ରହଣ କରୁଛନ୍ତି ଯେଉଁଟାକି ତାଙ୍କ ପରିବାର ସହ ଦେଶର ପାଖଆଖର ପିଲା ପିଲା ପିଲାମାନଙ୍କୁ ସବୁ ଖରାପଆଡ଼କୁ ଟାଣି ନେଉଛି ତେଣୁ ଆମ ସରକାରଙ୍କୁ କି ଆମ ଦେଶ ମାନେ ପୋଲିସ୍ ଅଫିସର୍ମାନଙ୍କୁ କି ଯେଉଁମାନେ ସବୁ ରହୁଚନ୍ତି ନେତା ମନ୍ତ୍ରୀମାନାନଙ୍କୁ ଏତିକି ଅନୁରୋଧ ଯେ ନିଶା ଦ୍ରବ୍ୟକୁ ବହୁତୁ ଟାଇଟ୍ କଟକଣା ଦ୍ୱାରା ବଜାୟ ରଖନ୍ତୁ କି ଯାହାଦ୍ୱାରା କମ୍ ବୟସର ପିଲାମାନେ ସେହାକୁ ଗ୍ରହଣ କରିପାରିବ ନାହିଁ ଆଉ ବହୁତଗୁଡ଼ିଏ ଏମିତି ନାରୀ ଅପହରଣ ନାରୀକୁ ବଳତ୍କାର ଏମିତି ବହୁତ କମ୍ ବୟସର ଝିଅମାନଙ୍କୁ ବହୁତ କିଛି ସହିବାକୁ ପଡ଼ୁଛି ତେଣୁ ଏମିତି ସୁରକ୍ଷା ଦେବା ଦରକାର ଯେ କୌଣସି ମହିଳାମାନଙ୍କୁ କୌଣସି ନାରୀମାନଙ୍କୁ କୌଣସି ଝିଅମାନଙ୍କୁ କୌଣସି ପ୍ରକାର ଏମିତି ଅସୁବିଧା ହୋଇପାରିବ ନାହିଁ ଆଉ ଏ ଅସୁବିଧା ହବା ଦ୍ୱାରା ବହୁତ ପ୍ରକାରର ନିୟମ ଲାଗୁ କରନ୍ତୁ ଯେଉଁଥିରେ ଦୋଷୀକୁ ବହୁତ ଦଣ୍ଡରେ ଦଣ୍ଡିତ କରାଯିବ ଆଉ ଆମ ଦେଶର ଚୋରି ଡ଼କାୟତ୍ ବହୁତ ବଢ଼ିଯାଉଛି ପକେଟ୍ମାର୍ମାନେ ବସ୍ ଷ୍ଟାଣ୍ଡ ରେଳ ଷ୍ଟେସନ୍ ଚାରିଆଡ଼େ ବୁଲୁଛନ୍ତି ତେଣୁ ସେମାନଙ୍କୁ ଅଟକେଇବା ପାଇଁ ସବୁଆଡ଼େ ପୋଲିସ୍ ପ୍ରୋଟେକ୍ସନ୍ରେ ଲୋକମାନଙ୍କୁ ଯାତାୟାତ କରିବାକୁ ଦିଆଯାଉ ତେଣୁ ଏହାଦ୍ୱାରା ଆମ ଦେଶର ଭବିଷ୍ୟତ ଉନ୍ନତି କରିବ ଏବଂ ଆମ ଦେଶ ବହୁତ ଆଗକୁ ବଢ଼ିବ